ଆମର ମାଟି ହେଉଛି ସ୍ଵର୍ଗତ ବନବତ୍ତ ଦାସଙ୍କ ମାଟି ଏଇଠି କଳା କୌଶଳର ଭରପୁର ଏଠାରେ ସ୍ଵର୍ଗତ ମନ୍ମଥ ଦାସ ତାଙ୍କ ପରେ କେତେ ବର୍ଷୀୟାନ୍ ନେତା କେତେ କଳାକାର ଓଡ଼ିଶାର ସବୁଠୁ ସବୁ କୋଣ ଅନୁକୋଣରୁ ଭୋଗରେଇ ବାଲେଶ୍ଵର ଜିଲ୍ଲାରେ ଭର୍ତ୍ତି ନାଚ ଗୀତ କଳା ସବୁଥିରେ ବାଲେଶ୍ଵର ଜିଲ୍ଲା ଅଗ୍ରଣୀ ସ୍ଥାନରେ ରହିଛି ଓଡ଼ିଶାରେ ଏଠାରୁ କେନ୍ଦୁପତ୍ର ଯେଉଁ କଣ୍ଢେଇ ଆଦି ଓଡ଼ିଶା ସମେତ ବାହାର ରାଜ୍ୟରେ ବି ନାମ ରଖିଛି